ଆମ ଗାଁରେ ପାଠାଗାର ନାହିଁ ହେଲେ ମୁଁ ସ୍କୁଲ୍ରେ ପଢ଼ିବାବେଳେ ଆମ ସ୍କୁଲ୍ରେ ପାଠାଗାର ଥିଲା ହେଲେ ଏଇଛିନ୍ ମୁଁ ଘରେ ଅଛି ତ ଲାଇବ୍ରେରିର କିଛି ମୁଁ ପାଉନାହିଁ ସେଥିପାଇଁ ମୁଁ ଘରେ ଗୋଟେ ଲାଇବ୍ରେରୀ ଛୋଟ ଲାଇବ୍ରେରୀଟେ ଖୋଲିବି ଯାହା ଦ୍ଵାରା ଛୁଆମାନେ ସବୁ ଲାଇବ୍ରେରୀ ନେଇକରି ପଢ଼ିପାରିବେ ଏମିତି ଥିଲା ଯେ ମୁଁ ବିଦ୍ୟାଳୟରୁ କିଛି କିଛି ଲାଇବ୍ରେରୀ ନେଇକରି ପଢ଼ୁଥିଲି ହେଲେ ଇଛନ୍ କେବେବି ଲାଇବ୍ରେରୀ ନାଇଁ ପାଇବା ସେଥିର୍ଲାଗି କେହି କିଛି ଅଭାବ୍ ନାଇଁ ହଉନ୍ ବଲି ସେଥିର୍ଲାଗି ମୁଇଁ ଗୁଟେ ମୋର୍ ଘରେ ଛୋଟ୍ଟେ ଲାଇବ୍ରେରୀ ଖୋଲ୍ବାକେ ଚାହୁଁଛେ